କୋଭିଡ ମହାମାରୀ ସମୟରେ ଆମ ଅଞ୍ଚଳର ସ୍ଥିତି କୌଣସି ପ୍ରକାରେ ଭଲ ନଥିଲା ଏମିତିକି କୌଣସି ଲୋକ ଘରୁ ବାହାରି ପାରୁନଥିଲେ କର୍ଫ୍ୟୁ ମଧ୍ୟ ଜାରୀ ହୋଇଥିଲା କୌଣସି ଲୋକ କୌଣସି ଲୋକ ପାଖରେ କଥା ହେଇ କିମ୍ବା ବସିପାରୁନଥିଲେ ଆଉ ସମ୍ବଳର ଅଭାବ ଏମିତି ବଢ଼ିଯାଇଥିଲା ଯେ ଲୋକେ ଲୋକେ ବହୁତ ଦାରିଦ୍ର୍ୟ ସୀମାକୁ ଚାଲିଯାଇଥିଲେ ଏମିତିକି ଏମିତିକି ଜ ଲୋକଙ୍କ ପାଖରେ ପାଖରେ ପନିପରିବା ମଧ୍ୟ କିଣିବାକୁ ସମ୍ବଳ ନଥିଲା ନଥିଲା ଲୋକେ ଲୋକେ କାମ ପାଉନଥିଲେ ସେ ସେହି କାରଣରୁ ସମ୍ବଳ ସମସ୍ତଙ୍କ ପାଖରେ ଅଭାବ ଥିଲା ଯେପରିକି ସେମାନେ ସେହି ସମୟରେ ମଧ୍ୟ ପନିପରିବାର ରେଟ୍ ବହୁତ ବଢ଼ିଯାଇଥିଲା ଯେମିତିକି ଟମାଟୋ କେ ଜି ଦୁଇଶହ ଆଳୁ ଚାଳିଶ ସେହିପରି ଭାବରେ ସୀମାର ଲୋକମାନେ କିଣି କୌଣସି ପ୍ରକାର ପ୍ରକାର ପନିପରିବା କିଣି ପାରୁନଥିଲେ ଯାହା ଯାହାଫଳରେ ସମ୍ବଳର ସମସ୍ତଙ୍କ ପାଖରେ ଅଭାବ ଥିଲା ସମ୍ବଳର ଅଭାବ ଯ ଲୋକମାନେ ବହୁତ ବହୁତ ଦୁଃଖରେ ଜୀବନଯାପନ କରୁଥିଲେ ଏପରି ଭାବରେ ଆମ ଅଞ୍ଚଳର ଲୋକମାନେ ପ୍ରଭାବିତ କୋଭିଡ଼ ନାଇଣ୍ଟିନ ସମୟରେ ପ୍ରଭାବିତ ହୋଇଛନ୍ତି